ଆଜିକାଲି ପିଲାମାନେ ଖେଳ ପ୍ରତି ବହୁତ୍ ଆଗ୍ରହୀ ପିଲାମାନେ ଯେମିତି ପ୍ରତିଦିନ ଖେଳିବାକୁ ଯାଉଛନ୍ତି କ୍ରିକେଟ୍ ପିଲାମାନଙ୍କର ମାଇଣ୍ଡ୍ଫ୍ରେସ୍ ହେଉଛି ସେମିତି ଆଜିକାଲି ପିଲାମାନେ ସବୁତ ପ୍ରାୟ ଫୋନ୍ରେ ହିଁ ଖେଳୁଛନ୍ତି ଯେମିତି ଲୁଡ଼ୁ ହେଲା ସବଓ୍ୱେ ସର୍ପର୍ସ୍ ହେଲା କ୍ୟାଣ୍ଡିକ୍ରସ୍ ହେଲା ଫ୍ରୀଫାୟାର୍ ହେଲା ପବ୍ଜି ହେଲା ଏମିତି ସବୁ ଖେଳ ସେମାନେ ଫୋନ୍ରେ ଖେଳୁଛନ୍ତି ଆଉ ଏଇଟି ପର୍ସେଣ୍ଟ୍ ପିଲା ଅଧିକତଃ ଆଗ୍ରହ ନେଉଛନ୍ତି କ୍ରିକେଟ୍ ଆଉ ଫୁଟବଲ୍ରେ ସେମାନେ ତାଙ୍କ ଭବିଷ୍ୟତ ବି ସେଇ ପୁ କ୍ରିକେଟ୍ ଆଉ ଫୁଟବଲ୍ରେ ବି ଦେଖୁଛନ୍ତି ଆଉ ଆଗକୁ ବି ଯାଉଛନ୍ତି ଆଉ ନାଁ ବି କମାଉଛନ୍ତି